ହ୍ୟାଲୋ ଆଜ୍ଞା ନମସ୍କାର ହଁ ଚାନ୍ଦିନୀ ହୋଟେଲରୁ ଲାଗିଛି ନା କ'ଣ ହଁ ମୁଁ ଆଜ୍ଞା ଖାଇବା ଅର୍ଡ଼ର୍ ଦେବି ବୋଲି ଫୋନ କରୁଥିଲି

ହଁ ବିରିୟାନୀ ଅଛି କି ହଁ ତା' ରେଟ୍ କେତେ ଶହେ କୋଡ଼ିଏ ଟଙ୍କା ମାଛ ଭାତ

ସତୁୁରୀ ଟଙ୍କା ହଁ ହଁ ଆଉ ଅଣ୍ଡା ଫ୍ରାଏ ଅଛି କି

ହଁ ତିରିଶ ଟଙ୍କା ହଁ ସାଧା ମିଲ୍ସ

ଷାଠିଏ ଟଙ୍କାଟା ଅଛି ହଁ ମୁଁ ବାଳିମେଳାରୁ ଫୋନ କରିଥିଲି ହଁ ମୁଁ ଜାଣିପାରିଲି ହୋଟେଲରେ ଖାଇବାଟା ଭଲ ଅଛି ତ ସେଥିପାଇଁ

ଆପଣ ଦୁଇଟା ପାର୍ସେଲ୍ ଦେଇ ଦିଅ ଆଉ ବିରିୟାନୀ ଗୋଟେ ପ୍ଲେଟ୍ ହଁ କଞ୍ଚାଲଙ୍କା ପିଆଜ ବି ଆସିବନା ନା କ'ଣ

ସେଟା ହଁ ମୁଁ ବାଲିମେଳାରେ ଥାର୍ଡ଼ ଲାଇନ୍ରେ ଅଛି ଲାଇନ୍ ଥାର୍ଡ଼ ଲାଇନ୍ରେ ହଁ ସେଇଠିକି ଆସିକି ପାର୍ସେଲ୍ଟା ଦେଇ ଦିଅ